ମୁଁ ଅନାଦି କହୁଛି ଆମ ସଲପଡ଼ା ସ୍ଥିତ ଟେଷ୍ଟି ହୋଟେଲ୍ରୁ ମୁଁ କିଛି ଖାଇବା ମଗେଇଥିଲି ଏଥିରେ ମୋ ପରିବାରର ସମସ୍ତଙ୍କୁ ଭଲ ଲାଗିଛି ଆଉ ସେଠିକାର ପ୍ରିନସପୁଲ୍ ବି ବହୁତ ଭଲ ସେଠି ନିଟ୍ ଆଣ୍ଡ କ୍ଲିନ୍ ବି ବହୁତ ଭଲ ଆଉ ମୁଁ ତେଣୁ ଆଉ ଥରେ ସେଇ ହୋଟେଲ୍କୁ ମାଗେଇବା ପାଇଁ ଯାଉଛି ଆଉ ମୋତେ ସେଠୁ ଚିକେନ୍ ବିରିୟାନୀ ଦୁଇ ପ୍ଲେଟ୍ ଆଉ ତା ସହିତ ସମ ମସଲା ଆଉ ତା ସହିତ ପନିର୍ ମଶୃମ୍ ସବୁ ଅର୍ଡ଼ର୍ କରିବା ପାଇଁ ଘରେ କହୁଛନ୍ତି ତେଣୁ ମୋତେ ଦୁଇଟା ସୁଧା ପାର୍ସଲ୍ ଆଣିକି ଘରେ ପହଞ୍ଚେଇ ଦେଲେ ମୁଁ ଆପଣଙ୍କ ପେମେଣ୍ଟ୍ କରିଦେବି ଆଉ କେତେ କଣ ଆପଣଙ୍କ ବିଲ୍ ହେବ ମୋତେ କହିବେ ମୁଁ ପ୍ରେମେଣ୍ଟ୍ କରିବି ଆଉ